ଖେଳ ସବୁ ବର୍ଗର ଲୋକମାନଙ୍କୁ ଚାପମୁକ୍ତ କରିପାରେ କାରଣ ଖେଳ ଖେଳକୁ ସବୁ ବର୍ଗର ଲୋକମାନେ ପସନ୍ଦ କରିଥାନ୍ତି ଓ ଖେଳିଥାନ୍ତି ମଧ୍ୟ ଯେମିତିକି ସେମାନେ ଖେଳ ଗୁଡ଼ିକ କି ଟେଲିଭିଜନ ହେଉ କିମ୍ବା କୌଣସି ଷ୍ଟାଡ଼ିୟମରେ ହେଉ କିମ୍ବା ଅଞ୍ଚଳରେ ହେଉଥିବା ପଡ଼ିଆରେ ଟୁର୍ଣ୍ଣାମେଣ୍ଟ ହେଉ ଏହି ସବୁ ସ୍ଥାନ ମାନଙ୍କରେ ଯାଇ ଖେଳ ଦେଖି ବା ଖେଳି ନିଜର ମନୋରଞ୍ଜନ କରିଥାନ୍ତି ଏହାଦ୍ୱାରା ସେମାନଙ୍କୁ ସେମାନଙ୍କ ସାଙ୍ଗମାନଙ୍କ ସାଙ୍ଗରେ ସମୟ ବ୍ୟତୀତ କରିବାକୁ ମଧ୍ୟ ମିଳି ଯାଇଥାଏ ଏବଂ ଘରରେ ଥିବା ସ୍ତ୍ରୀ ଲୋକମାନେ ମଧ୍ୟ କିଛି କିଛି ଖେଳ ତାଙ୍କର ଚାପମୁକ୍ତ କରିବା ପାଇଁ ଖେଳିଥାନ୍ତି ଯେମିତିକି ତାସ ଓ ଲୁଡ଼ୋ କ୍ୟାରମ୍ ଏହିସବୁ ଖେଳ ଗୁଡ଼ିକ ସ୍ତ୍ରୀ ଲୋକମାନେ ମଧ୍ୟ ଖେଳିଥାନ୍ତି ଛୋଟ ପିଲାମାନେ ମଧ୍ୟ ତାଙ୍କ ବର୍ଗର ବା ତାଙ୍କ ସମ ବା ସାଥିମାନଙ୍କ ସାଙ୍ଗରେ ଖେଳି ନିଜର ଚାପମୁକ୍ତ ହୋଇଥାନ୍ତି